ସବୁ ଭାରତୀୟ ଏବଂ ବିଶ୍ୱ ପାଇଁ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ସାମାଜିକ ଅବଦାନ ବିଜ୍ଞାନ ବିଜ୍ଞାନ ମାନ ଏମିତିକି ଇଲେକ୍ଟ୍ରିକ୍ ଏମିତି ସେମିତି ଇନ୍ଭେଣ୍ଟ କରନ୍ତି ଓ ପ୍ରାଚୀନ ମାଟି ତଳେ ଥିବା ସାମାନ ମାନଙ୍କୁ ପ୍ରାଚୀନ ତାଙ୍କୁ ମୂର୍ତ୍ତି ମାନଙ୍କୁ ଏମିତି ଟିକେ ବନାନ୍ତି ଓ ଖୋଜନ୍ତି ଆଉ ଟେକ୍ନୋଲୋଜି ଆମର ଦୁଇ ହଜାର ଚବିଶରେ ସବୁ ସାଇଣ୍ଟିଷ୍ଟ ମାନେ ସବୁ ଆଗକୁ ଯିବା ବୋଲି ଭାରତରେ ସବୁକୁ ସୁବିଧା କରନ୍ତି ଗୁଗଲ୍ କରନ୍ତି ସବୁ ସର୍ଚ୍ଚ କରିକି ତା'ର ସବୁ ସବୁ କୋଶ୍ଚିନ୍ର ଆନ୍ସର୍ ଜାଣିପାରନ୍ତି ସାହିତ୍ୟ ସଙ୍ଗୀତ ବିଜ୍ଞାନ ଟେକ୍ନୋଲୋଜି ହେଉଛି ଆଉ ଭାରତ ଏବେ ଟେକ୍ନୋଲୋଜି ହେଲେ ଆହୁରି ଟିକେ ବେଶି ହେଇପାରନ୍ତି ବିକାଶ ହେଇପାରେ ପୃଥିବୀର ଆଉ ଆଗକୁ ସବୁ ମିଶିକି ରୁହନ୍ତି ସେଇଟା ହିଁ ଅଛି